ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଆମ ଉଲ୍ଲେଖିତ ଲ୍ୟାଣ୍ଡମାର୍କ ହେଉଛି ଏବଂ ଦର୍ଶନୀୟ ସ୍ଥାନ ଗୁଡ଼ିକ ହେଉଛି ମନ୍ଦିର ଯେମିତିକି ଠାକୁରାଣୀ ମନ୍ଦିର ତାରା ତାରିଣୀ ମନ୍ଦିର ଘଟଗାଁ ମନ୍ଦିର ବିଭିନ୍ନ ପ୍ରକାର ମନ୍ଦିରସ୍ଥଳୀ ଏବଂ ବେଲେଶ୍ୱଵର କାଳେଶ୍ଵର ବାଲକୁମାରୀ ଭୈରବୀ ଭୈରବୀ ବ୍ରହ୍ମପୁର ପାଖରେ ବହୁତ ଫେମସ୍ ଅଟେ ମହୁୁରକାଳିଆ ଉଛେଶ୍ଵର କପିଳେଶ୍ୱର ବାଣୀ ମହାପୁରୁ ଆଉ କପଳେନ୍ଦ୍ର ତାରା ତାରିଣୀକୁ ଆମେ ଇଷ୍ଟ ଭାବରେ ଗ୍ରହଣ କରିଥାଉ ମହାକାଳୀ ମନ୍ଦିର ବହୁତ ପ୍ରକାର ମନ୍ଦିର ଏଠାରେ ଉପସ୍ଥିତ ଆମ ଭଞ୍ଜନଗର ଜିଲ୍ଲାରେ ଗୋଟିଏ ବହୁତ ସୁନ୍ଦରର ବଡ଼ ପାର୍କଟେ ଖୋଲା ହେଇଛି ଯାହାକି ବିଜୁ ପଟ୍ଟନାୟକ ପାର୍କ ଏବେ ବର୍ତ୍ତମାନ ଗୋଟେ ନୂଆାଗିରି ୱାଟର ପାର୍କ ମଧ୍ୟ ଖୋଲା ହେଇଛି ଯାହାକି ଗୋଟିଏ ଛୋଟ ହଉ କିମ୍ବା ବଡ଼ ହଉ ଗୋଟେ ବଡ଼ ପାର୍କ ଖୋଲା ହେଇଛି ବହୁତ ସୁନ୍ଦର ମଧ୍ୟ ହେଇଛି ୱାଟର ପାର୍କଟି ଛୋଟ ହଉ କିମ୍ବା ବଡ଼ ହଉ ଟାଇମ୍ ପାସ୍ ହେବା ପାଇଁ ହେଲେ ଗୋଟିଏ ବହୁତ ବଡ଼ ପାର୍କଟିଏ ଖୋଲିଛି ଛୋଟ ପିଲାମାନଙ୍କର ଖେଳିବା ପାଇଁ ବହୁତ ବହୁତ ସୁନ୍ଦର ସୁନ୍ଦର ଖେଳନା ହେଇଛି ତା' ପାଖରେ ମଧ୍ୟ ଗୋଟିଏ ସୁନ୍ଦର ବନବିହାର ମଧ୍ୟ ଅଛି ଆମ ଗଞ୍ଜାମ ଜିଲ୍ଲାଠାରେ ଏତିକି ପ୍ରସିଦ୍ଧ ଜିନିଷଗୁଡ଼ିକ ଅଛି